ହଁ କୁହନ୍ତୁ ହଁ କୁହନ୍ତୁ ହଁ କହୁନାହାନ୍ତି କ'ଣ କହିବେ ହଁ ନମସ୍କାର ହଁ କୁହନ୍ତୁ ହଁ ଆଜ୍ଞା କରୁଛି ହଁ ହଁ ହଁ ଆମର ଆଜ୍ଞା ପାଞ୍ଚଶହ ଅଛି ଛଅଶହ ଅଛି ଏମିତି ଆଉ ମନ୍ଥଲି ସିଷ୍ଟମ୍ ଅଛି ବର୍ଷେ ସିଷ୍ଟମ୍ ଅଛି ହଁ

ନାଇଁ ଆପଣ ଯଦି କରିବେ ହେଲେ କୁହନ୍ତୁ ଆମର ସବୁ ମନ୍ଥଲି ସିଷ୍ଟମ୍ ସବୁ ଜିନିଷ ଅଛି କମ୍ ପଇସାରେ ଅଛି ହଁ ସୁବିଧା ମଧ୍ୟ ଦେଉଛୁ ଲୋକମାନଙ୍କୁ ସକାଳ ଟାଇମ୍ଟା ଆଜ୍ଞା

ସକାଳ ଟାଇମ୍ଟା ହେଲେ ଭଲ

ଆସୁନ ଥରେ ଇଏ କରିକି ଯାଆନ୍ତୁ ଆଜ୍ଞା ଆଉ ନାଇଁ ଆପଣ ଆସୁନାହାନ୍ତି ଆସିକି ଦେଖିକି ଯାଆନ୍ତୁ କରନ୍ତୁ ତାପରେ ଦେଖିବା କଥାବାର୍ତ୍ତା ହେବା କମ୍ କରିବା ନହେଲେ ଆଉ କ'ଣ

ନାଇଁ ଆସିଲେ ତ ଭଲ ସଂସ୍ଥାଟା ଆସିବ ତୁମେ ସେମିତି ଏ କରିଛନ୍ତି ଆଗକୁ ଆଗକୁ ବଢ଼ି ବଢ଼ି ବଢ଼ି ବଢ଼ି ଯିବ ସଂସ୍ଥାଟା

ହଁ ନାଇଁ ଆମକୁ ପନ୍ଦର କୋଡ଼ିଏ ଦିନ ହେଲେ ଆମକୁ ଅଧିକ ହେଲାଣି ହଁ ଏ ସବୁ ଗୋଟେ ଆମର ଗୋଟେ ବଡ଼ ସ୍କୁଲ୍ ପଡ଼ିଆ ଗୋଟେ ଜାଗାଟେ ନେଇଛୁ ସେଠି ସବୁ ସୁବିଧା ଅଛି ତଥା ପରିବେଶ ମଧ୍ୟ ଭଲ ହେଲା ହଁ ସକାଳ ଟାଇମଟା କିନ୍ତୁ ପରିବେଶ ମଧ୍ୟ ଆଉ ସବୁ ମର୍ଣିଙ୍ଗୱାକ୍ କରିବା ପାଇଁ ଏମିତି ସୁବିଧା ଅଛି ଏକ୍ସରସାଇଜ୍ କରିବା ପାଇଁ ସୁବିଧା ଅଛି ହେଲା ଆସିକି ଥରେ ବୁଲିକି ଯାଆନ୍ତୁ